ଆମେ ତ କୃଷି ଲୋକ୍ ବେଲେ ଯେନ୍ଟା ଆମେ ଚାଷ୍ କରସୁଁ ଧାନ୍ ହେଲା ଗହମ୍ ହେଲା ବେଶୀ କରି ଧାନ୍ ଚାଷ୍ ହେସି ଆମର୍ ଏରିଆରନ ବଲେ ଧାନ୍ ଚାଷ୍ଟା ଆମେ ଯେତେବେଲେ କରସୁଁ ସେତେବେଲେ କେତେ ଲସ୍ ହେସି କେତେ କ୍ଷତି ହେସି କେତେ ଲାଭ୍ ବି ମିଲ୍ସି କେନ୍ ଚିଜରେ ଲସ୍ ହେଇଯିବା କେନ୍ ଚିଜରେ ଲାଭ୍ ହେବା ବେଲେ ମେ ଧାନ୍ ଯେତେବେଲେ ଆମେ ବୁଣସୁଁ ସେତେବେଲେ ଭଲ୍ସେ ସାର୍ ଓଷ ମାନିଆ ଦେଲେ ବେପା ଏ ଆମର୍ ଫସଲ୍ଟା ଠିକ୍ ହେସି ଆଉ ସେ ସେ ସିଜନ୍ରେ ଯଦି ଧାନ୍ ଭଲ୍ ହେଲା ବେଲେ ଭଲ୍ ଲାଭ୍ ମିଲ୍ସି ଆରୁ କେନ୍ ସିଜନ୍ରେ ଯଦି ବର୍ଷା ହେଇଯିବା ଧାନ୍ ବୁନି ଥିମୁ ବର୍ଷା ହେଇଗଲେ ବହୁତ୍ ଲସ୍ରେ ପଡ଼ବାର୍କେ ପଡ଼ସି ବୋଲେ ସେ ଧାନ୍ କେଁ ଆମେ ମାର୍କେଟ୍ରେ ଯେତେବେଲେ ଯାଇସୁଁ ଗୁଦାମ୍କେ ଯେତେବେଲେ ବିକି ଯାଇସୁଁ ସେତେବେଲେ କମ୍ ରେଟ୍ରେ ସେମାନେ ଘିନସନ୍ ବେଲେ ସେଟା ଆମକୁ ବୋହୁତ୍ କ୍ଷତି ହେସି ତଥାପି ଆମେ ସେଟାକେ ଦେବାର୍କେ ପଡ଼ସି ଦୁକାନ୍ ଗ୍ରାହାକ୍ରେ ଇଏ ଆମର୍ ଗୁଦାମ୍ରେ ସେଟାକେ ବିକ୍ରି କର୍ବାର୍କେ ପଡ଼ସି କମ୍ ବେଶୀ କରି ଆମେ ସେଟାକେ ବିକ୍ସୁଁ ଆଉ ଯଦି ବି ଲାଭ୍ ନେଇଁ ମିଲଲା କମ୍ ସେ କମ୍ ମୂଲ୍ ହିସାବ୍ଥେ ଆମେ ସେଇ ଧାନ୍କେ ବିକ୍ରି କରସୁଁ ଧାନ୍ର ଟାଇମ୍ ଯଦି ଧାନ୍ର ବତର୍ ଯଦି ଠିକ୍ ନାଇଁ ଥିବା ବୋଲେ ବେପାରୀ ବି ନେଇଁ ଘିନନ୍ ଭଲ୍ସେ ବୋଲେ ସେଟାକି ଆମେ କମ୍ ବେଶୀ କରି ଦେବାର୍କେ ପଡ଼ସି ସାମାନ୍ ଧାନ୍କେ ଦେବାରୁ କେ ପଡ଼ସି